କ୍ରେସନ୍ କହିଥିଲେ ଓଡ଼ିଆର ଉପଭାଷା ନାହିଁ କିନ୍ତୁ ଭାରତର ଭାଷା ବିଜ୍ଞାନୀ ଓଡ଼ିଶାର ଭାଷା ବିଜ୍ଞାନୀ ଏମାନେ କହିଥିଲେ ଚାରୋଟି ଉପଭାଷା ଓଡ଼ିଆର ରହିଚି ଏମିତି ଓଡ଼ିଆର ଓଡ଼ିଆମାନଙ୍କ ଭାଷା ଆଞ୍ଚଳିକ ଭାଷା ବା ଉପଭାଷା ପଲ୍ଲୀ ଇତ୍ୟାଦି ମାନକ ଭାଷା କହିଲେ ସାଧାରଣତଃ ଏହା ନ୍ୟାୟାଳୟରେ ବିଦ୍ୟାଳୟରେ କମ୍ପ୍ୟୁଟର୍ ବାଣିଜ୍ୟ ସରକାରୀ ବିଜ୍ଞପ୍ତି ବ୍ୟବସାୟ ଇତ୍ୟାଦିରେ ବ୍ୟବହୃତ ହୁଏ ଓଡ଼ିଶାରେ ଓଡ଼ିଆ ତ ଖାଲି ନାହାଁନ୍ତି ବିଭିନ୍ନ ବର୍ଗର ଭାଷାର ଜାତିର ଧର୍ମର ଲୋକ ରହିଛନ୍ତି ସେମାନଙ୍କର ଭାଷା ସଂସ୍କୃତି ମେଳରେ ନୂଆ ଭାଷା ସୃଷ୍ଟି ହୁଏ ତାକୁ ଆମେ କହୁ ଉପଭାଷା ସେମାନଙ୍କର ଆବଶ୍ୟକତା ସଂସ୍କୃତି ଯେପରି ପରିବର୍ତ୍ତନ ଭାଷା ମଧ୍ୟ ସେପରି ପରିବର୍ତ୍ତନ ହେଇଚାଲେ ଯେପରି କୁହନ୍ତି ଦେଶ୍ କେ ଫାଙ୍କ୍ ନଈକେ ବାଙ୍କ ସେମାନଙ୍କର ଉପଭାଷା ମିଶି ବିଭିନ୍ନ ଯେମିତିକି ଗଞ୍ଜାମ ଗଜପତି ରାୟଗଡ଼ା ମାଲକାନଗିରି ଏସବୁ ଗୋଟେ ଏରିଆରେ ସେମାନଙ୍କର ସମସ୍ତଙ୍କର ଚାଲିଚଳଣି ସଂସ୍କୃତି ଧର୍ମ ଏସବୁକୁ ମିଶି ନୂତନ ଭାଷାଟିଏ ସୃଷ୍ଟି ହୋଇଥାଏ ଏମିତି ଆମର ତିନୋଟି ଉପଭାଷା ରହିଛି ଗୋଟେ ଦକ୍ଷିଣାଞ୍ଚଳୀୟ ଓଡ଼ିଆ ପଶ୍ଚିମାଞ୍ଚଳ ଓଡ଼ିଆ ଉତ୍ତରାଞ୍ଚଳ ଓଡ଼ିଆ ଏମିତି ଆମର ଦକ୍ଷିଣ ଅଞ୍ଚଳ ଓଡ଼ିଆ ଯେମିତି ଗଞ୍ଜାମ ଗଜପତି ରାୟଗଡ଼ା ମାଲକାନଗିରି ଏସବୁ ଲୋକମାନଙ୍କର ଭାଷା ଧର୍ମ ସେମାନଙ୍କର ଯେଉଁ ନିର୍ଦ୍ଦିଷ୍ଟ ଏ ଜାଗାର ସଂସ୍କୃତିକୁ ନେଇ ଆମର ନୂତନ ମାନଙ୍କ ଓଡ଼ିଆ ଭାଷା ସହିତ ମିଶି ଗୋଟେ ନୂତନ ଭାଷା ସୃଷ୍ଟି ହୋଇଥାଏ ସେହି ଅଞ୍ଚଳରେ ଯାହାକୁ ସେଇ ସେହି ଜାଗାମାନଙ୍କରେ ହିଁ ସେମାନେ ବ୍ୟବହାର କରିଥାନ୍ତି ଗଞ୍ଜାମର ଭାଷା ଗଜପତିରେ ପାଇବେନି କିମ୍ବା ମା ରାଉରକେଲାରେ ପାଇବେନି କିମ୍ବା ଯାଜପୁରରେ ପାଇବେନି ତ ସମସ୍ତଙ୍କର ଆଞ୍ଚଳିକ ଭାଷା ଗୋଟେ ନିର୍ଦ୍ଦିଷ୍ଟ ଥାଏ ସେହି ଅଞ୍ଚଳରେ ହିଁ ସେମାନେ ବ୍ୟବହାର କରିଥାନ୍ତି ଯେମିତି ଗଞ୍ଜାମ ଗଜପତି ରାୟଗଡ଼ା ମାଲକାନଗିରି ଏମାନଙ୍କର ସାଧାରଣତଃ ଭାଷା ହେଲା ଦ୍ରାବିଡ଼ ଭାଷା ତେଲୁଗୁ ଭାଷା ଏମାନଙ୍କର ସବୁ ମିଶି ଏମାନଙ୍କର ଗୋଟିଏ ଓଡ଼ିଆ ଉପଭାଷା ସୃଷ୍ଟି ହୋଇଛି ଯେମିତି ଆମେ ମାନକ ଭାଷାରେ ଆମେ ପାଉଁଶ କହୁଛେ କିନ୍ତୁ ସମ୍ବଲପୁରରେ ତାକୁ ଖା ବୋଲି କୁହନ୍ତି ଭୂଇଁଆଁରେ ଖାର ବୋଲି କୁହନ୍ତି ବିଭିନ୍ନ ଅଞ୍ଚଳରେ ଏପରି ବଦଳି ବଦଳି ଯାଇଛି ସେଇ ଗୋଟିଏ ଶବ୍ଦ କିନ୍ତୁ ତାର ପାଞ୍ଚଟି ଜାଗାରେ ପାଞ୍ଚଟି ଆଞ୍ଚଳିକ ଭାଷା ରୂପରେ ବ୍ୟବହାର କରାଯାଉଛି ତାର ମାନେ ଗୋଟିଏ କିନ୍ତୁ ରୂପରେଖ ଅଲଗା ତ ଯେତେ ଜାଗାକୁ ଆମେ ଯିବା ସମସ୍ତଙ୍କର ଜାତି ଧର୍ମ ନ୍ୟାୟ ସବୁ ମିଶି ଭାଷା ମଧ୍ୟ ସେହିପରି ପରିବର୍ତ୍ତନ ଘଟିଛି